ଆଜ୍ଞା ମୁଁ ନିର୍ମଳ କହୁଛି କ କାଲି ଆମେ ଭୁବନରୁ ଯେଉଁ ପୁରୀ ଯାଇଥିଲେ ଆପଣଙ୍କ ଗାଡ଼ିରେ ମୋବାଇଲ୍ଟି ରହିଯାଇଛି କି ଆଜ୍ଞା ଅ ଠିକ୍ ଅଛି ଯଦି ମୋବାଇଲ୍ଟି ଆପଣ ରଖିଛନ୍ତି କେଉଁଠି ମୁଁ ଆପଣଙ୍କଠାରୁ ମୋବାଇଲ୍ଟି ନେଇପାରିବି ଠିକ୍ ଅଛି ଆଜ୍ଞା ଆପଣଙ୍କ ଅଫିସ୍ରେ ଆପଣ ଦେଇଦିଅନ୍ତୁ ମୁଁ ତ ଆଜି ଆଉଥରେ ଭୁବନେଶ୍ୱର ଯିବି ଯଦି ଆପଣଙ୍କ ଅଫିସ୍ରେ ଆପଣ ଦେଇଦେବେ ତ ମୁଁ ଆପଣଙ୍କ ଅଫିସ୍ରୁ ତାକୁ ନେଇ ଆସିବି ଆଉ କାଲି ମୁଁ ଓହ୍ଲେଇ ବେଳକୁ ଆଜ୍ଞା ମୋବାଇଲ୍ଟି ଆପଣଙ୍କ ଗାଡ଼ିରେ ଛାଡ଼ି ଦେଇଥିଲି ଭୁଲ୍ ବଶତଃ ଆଉ ମୋର ମନେ ନଥିଲା ମୋବାଇଲ୍ଟିକି ମୁଁ ସେଇଠି ଛାଡ଼ିକି ପଳେଇ ଆସିଥିଲି କିନ୍ତୁ ଏବେ ଆଜି ଦେଖିଲା ବେଳକୁ ଆପଣଙ୍କ ମୋବାଇଲ୍କି ମୋ ମୋବାଇଲ୍କି ବି ରିଙ୍ଗ୍ କଲି ଆଉ ଆପଣ ଫୋନ୍ଟା ଉଠେଇଲେ ଆଉ ଆପଣ ମୋବାଇଲ୍ଟା ଦେଇ ଦିଅନ୍ତୁ ଅଫିସ୍ରେ ମୁଁ ନେଇ ଆସିବି ଆଜ୍ଞା ଧନ୍ୟବାଦ